ବିଦ୍ୟାଳୟରେ ପ୍ରିୟ ବିଷୟରେ ମୁଁ ବେଶୀ ସାହିତ୍ୟକୁ ଭଲ ପାଏ କାରଣ ସାହିତ୍ୟରେ ମୋତେ ପଢ଼ିବା ପାଇଁ ଯେମିତି ଭଲ ଲାଗେ ଲେଖିବା ପାଇଁ ବି ବହୁତ ଭଲ ଲାଗେ ସଂସ୍କୃତ ବି ବହୁତ ଭଲ ଲାଗେ ଆମର ସାହିତ୍ୟ ଭାଷାଟା ମୋତେ ପଢ଼ିବା ପାଇଁ ଏମିତି ଭଲ ଲାଗେ ଏତିକି ଖୁସି ଲାଗେ ମୁଁ ସଦାବେଳେ ଯେଉଁଦିନ ମୋର ମେଟ୍ରିକ୍ ମେଟ୍ରିକ୍ ପରୀକ୍ଷାରେ ଯେତେବେଳେ ଯେଉଁଦିନ ସାହିତ୍ୟ ଥାଏ ସେଦିନ ମୋତେ ବହୁତ ଖୁସି ଥାଏ ମୋର ଖୁସିର ସ୍ମୃତି ବହୁତ ବହୁତ ଭଲ ଲାଗେ କାରଣ ମୁଁ ଭାବୁଥାଏ ଯେ ମୋତେ ସାହିତ୍ୟ କେଉଁ ଆସିବ ମୋର ସାହିତ୍ୟର କ୍ୱେଶ୍ଚିନ୍ କେମିତି ପଢ଼ିବି ଏବଂ ସେ ପଢ଼ିବା ଭିତରେ ମୁଁ କେମିତି ତୁରନ୍ତ ସବୁ କେମିତି ଲେଖିବି ଏମିତିକି ସାହିତ୍ୟରେ ଶହେ ମାର୍କରୁ ପ୍ରାୟତଃ ମୋର ନବେ ମାର୍କ ଆସିଥାଏ ଏବଂ ସାହିତ୍ୟ କଠିନ ମୋତେ ଲାଗେନି ସ୍କୁଲ ସମୟରେ ମୋତେ ବହୁତ ଖୁସି ସାହିତ୍ୟ ହିଁ ଲାଗେ